ହାଲୋ ହଁ କେବ୍ବାଲା କହୁଥିଲ କେଁ ହଁ ହଁ ବୋଲେ ଟିକେ ଷ୍ଟେସନ୍କେ ଟିକେ ଜଲ୍ଦି ଆସ୍ବ କହୁଥିଲି ହଁ ବୋଲେ କାଁଜେକି ନୁନିର ଦେହ ଟିକେ ବହୁତ୍ ଖରାପ୍ ଅଛେ ମେଡ଼ିକାଲ୍ ଟିକେ ନେବାର୍ ଅଛେ ହଁ ସେଥିପାଇଁ କାଁଜାକିନି ଜଲ୍ଦି ଟିକେ ଆସ୍ବ ବୋଲେ ଜଲ୍ଦି ହେଇଜାତା କାଁଜେକିନି ଆମର୍ ନୁନିର୍ ଦେହଟିକେ ଟିକେ ବହୁତ୍ ଖରାପ୍ ଅଛେ ଅରୁ ପଏସା ପତର୍ କେତେ ନଉଛ ହଁ ପଏସା ପତର୍ ବୋଲେ କାଁଜେକିନି ସେ ହିସାବ୍ରେ କାଣାକିନି ନିହାତି ଭାବେ ତ ପଏସା ପତର୍ ବି ବେଶୀ ନେଇ ଧର୍ବା ଏବେ ଏ ଟି ଏମ୍ କେବେ ଯିବାକେ ଟିକେ ପଡ଼୍ବା ତା ହଁ ଟିକେ ଜଲ୍ଦି ଆଏତ ବୋଲେ ଟିକେ ବହୁତ୍ ଭଲ୍ ହେତା ନୁନିର୍ ଦେହ ଟିକେ ବହୁତ୍ ଖରାପ୍ ଅଛେକିନି ହଁ ହଁ ମୁଁ ଷ୍ଟେସନ୍ ପାଖରେ ଅଛେନେ ହଁ ଟିକେ ଜଲ୍ଦି ଆସ ଆର୍ ପଏସା ପଏସା ପତର୍ କେତେ ନଉଛ ଯେ ହୋଉ ପାଂଶ ହଁ ଟିକେ କମ୍ କର ଆଜ୍ଞା ପଏସା ପତର୍ ବି ବେଶୀ ନେଇନେ ହଁ ହଁ ଠିକ୍ ଅଛେ ହଁ ଟିକେ ଜଲ୍ଦି ଆସ ଜଲ୍ଦି ଜଲ୍ଦି ଟିକେ ବହୁତ୍ ସିରିୟସ୍ ହେଇ ଯାଇଛନ୍ କି ନାଇଁ